ହ୍ୟାଲୋ ଆଜ୍ଞା ଆପଣ ସମ୍ବାଦରୁ କହୁଥିଲେ ଆଜ୍ଞା ମୁଁ ପଦ୍ମିନୀ ସାହୁ କହୁଥିଲି ମୁଁ ଆଗରୁ ଧରିତ୍ରୀ ପେପର୍ ପଢ଼ୁଥିଲି ଆଜ୍ଞା ଆପଣଙ୍କ ଯେଉଁ ସମ୍ବାଦ ତା'ପରେ ମୁଁ ସମ୍ବାଦର ଭଲ ନା ଶୁଣିଲି ତ ସେଇଥିପାଇଁ ସମ୍ବାଦ ପେପର୍ ମଗେଇ ପଢ଼ିଲି ଆଜ୍ଞା ଆମେ ଆମକୁ ନିୟୁଜ୍ଟା ଦରକାର ସକାଳ ସାତଟା ସୁଧା ଆପଣଙ୍କ ପେପର୍ ଦେବାଟା ଲେଟ୍ ହେଉଛି କେତେବେଳେ ସନ୍ଧ୍ୟା ତ କେତେବେଳେ ରାତି ହେଇଯାଉଛି ଆଜ୍ଞା ଆମେ ତ ପୁଣି ଗୋଟେ ଗୋଟେ ଆଡ଼ଭାଟାଇଜ ଦେଉଛି ଯେ ପୁରା ପେପର୍ ମାନେ ତିନି ଚାରି ପେଜ୍ କେବଳ ପେପରରେ ରହୁଛି ଆଡ଼ଭାଟାଇଜମେଣ୍ଟ ତ ନିୟୁଜ୍ ତ କମ ଆସୁଛି ବହୁ ଆଜ୍ଞା

ଆଜ୍ଞା ସବୁ ତ ଆଜ୍ଞା ଡ଼ୋର ଡେଲିଭରି ହିଁ ଦେଉଛନ୍ତି ତ ମୁଁ ଆଉ ଏବେ ପ୍ରଗଦିବାଦୀ ମଗେଇବି ବୋଲି ଭାବୁଛି ଆଜ୍ଞା ପ୍ରଗଦିବାଦୀଟା ଆମ ଏଇ ପଡ଼ିଶା ଘର ସବୁ ମଗାଉଛନ୍ତି ପ୍ରଗତିବାତୀ ଯେ ସେମାନେ କହୁଛନ୍ତି ଯେ ପ୍ରଗତିବାତୀ ଭଲ ନିୟୁଜ୍ ଦେଉଛି ବହୁତ ଗୁଡ଼େ ନିୟୁଜ୍ ଦେଉଛି ଏମିତି ସମ୍ୱାଦ ପେପରରେ ବହୁତ ଗୁଡ଼ାଏ ଆଡ଼ଭଟାଇଜମେଣ୍ଟ ଯେ ପୁରା ପେଜ୍ ବାଇ ପେଜ୍ ଚାରି ପାଞ୍ଚ ବାଇ ପେଜ୍ ପୁରା କେବଳ ଆଡ଼ଭଟାଇଜମେଣ୍ଟ ହିଁ ପଳେଇ ଯାଉଛି ତ ଆମେ ପଇସା ଦେଇକି କ'ଣ ଖାଲି ସେମାନଙ୍କର ଆଡ଼ଭଟାଇଜମେଣ୍ଟକୁ ଦେଖିବୁ ପ୍ରଗଦିବାଦୀଟା ଭଲ ଡେଲି ଡେଲିର ନିୟୁଜ୍ ସବୁ ବା ଭଲ ଭଲ ନିୟୁଜ୍ ସବୁ ପ୍ରଗଦିବାଦୀରେ ହିଁ ଆସୁଛି

ଆଜ୍ଞା ପ୍ରଗଦିବାଦୀ ନିୟୁଜ୍ ପେପର୍ ମୋତେ ସକାଳ ଆଠଟା ସୁଧା ଦରକାର ତ ସକାଳ ଆଠଟା ସୁଧା ଦେଲେ ଆମର କାମ ସାରିକି ଟିକିଏ ନିୟୁଜ୍ ନିୟୁଜ୍ ପଢ଼ିଦେବୁ ତା'ପରେ ଆମେ ଆମ କାମ କଲୁ ଆଉ ଯଦି ସନ୍ଧ୍ୟାବେଳେ ପେପର୍ ପେପର୍ ଦେବେ ସମ୍ବାଦର ଆମେ ପଢ଼ିବୁ କେତେବେଳେ ଆଉ କ'ଣ ଦୁନିଆ ଦେଶ ବିଷୟରେ ଜାଣିବୁ ଆଜ୍ଞା ମୁଁ ପ୍ରଗଦିବାଦୀ ପେପର୍ ମଗେଇବି ଆଜିଠାରୁ ଭାବି ଦେଇଛି ଆପଣ ମୋତେ ପ୍ରଗଦିବାଦୀ ପେପର୍ ହିଁ ଆଣିଦେବେ ଆଜ୍ଞା ପ୍ରଗଦିବାଦୀ ପେପରରେ ଭଲ ନିୟୁଜ୍ ଆସୁଛି ଆପଣ ଜାଣିଛନ୍ତି ଦେଖିଛନ୍ତି ଡେଲିଭରି ଯେହେତୁ ଦେଉଛନ୍ତି ନା ଆଜ୍ଞା ପ୍ରଗଦିବାଦୀ ତ ମୋତେ ଏଥର ପ୍ରଗଦିବାଦୀ ହିଁ ସକାଳ ଆଠଟା ସୁଦ୍ଧା ଦେଇଦେବେ ଆଉ